ହ୍ୟାଲୋ ହଁ ଆପଣ କିଏ କହୁଛ କି ଆପଣ ଲାଇକ୍ରେ କେତେଟା କେତେଟା ଖୋଲା ରହୁଛି

ଦଶଟାରୁ ପାଞ୍ଚଟା ଖୋଲା ରହୁଛି ଆଉ କ'ଣ କ'ଣ ବହି ରଖୁଛ ହଁ ପଢ଼ିବା ପାଇଁ ଦେଇ ପାରିବେ

ହଁ ହଁ ହଁ ଗହଳି ରହୁଛି ନା କ'ଣ ଗହଳି ରହୁନି

ଆଉ ଘରକୁ ଯଦି ନେବେ ବୋଲେ ବହି ପଢ଼ିବା ପାଇଁ ଦୋଉଛନ୍ତି

କେତେ ତା ଠାରୁ କମ୍ ହେଇ ପାରିବନି ବହି ଅନୁସାରେ ପଇସା ରହୁଛି ଆଉ ଭାଗବତ ବହି ଅଛି ଭାଗବତ ବହି ଅଛି କେ ସେଇଟା ଦାମ୍ କେତେ ଅଛି ହଁ ହଁ ହଁ ହଉ ରଖିଲି ସେଇଟା କିଣିକିରି ଦିଆଯାଏନି ହଁ ହଉ ହଉ ଠିକ୍ ଅଛି ମୁଁ ଯାଇକିରି ନେଇକିରି ଆଣି ପଢ଼ିକିରି ଆଉ ଥରେ ଦେଇଦେ ରିଟର୍ନ୍ କରିଦେବି